ଆପଣ ତାରିଣୀ ରେଷଟୁରାଣ୍ଟରୁ କହୁଛନ୍ତି ନା ମୁଁ ଯୋଉ ଖାଇବା ଅର୍ଡ଼ର୍ କରିଥିଲି ସେ ଖାଇବା ସବୁ ଭଲ ଦେବେ ସବୁ କିଛି ପରଫେକ୍ଟ ପର ସ୍ୱାଦିଷ୍ଟ ହୋଇଥିବା ଦରକାରେ ଯେହେତୁ ମୋ ଶାଶୁଘର ଲୋକ ସବୁ ଖାଇବେ ତ ମୋ ଉପରେ ଯଦି ଖରାପ ହେଇଥିବ ତାହେଲେ ତ ମୋ ଉପରେ ସେ ସବୁ ରାଗିବେ ତେଣୁ ଆପଣ ଦୟାକରି ସବୁ କିଛି ଖାଇବା ଭଲ ହିଁ ଦେବେ ସେ ଯେମିତି ଖାଇକି ସମସ୍ତେ ଖୁସି ହେଇଯାଆନ୍ତୁ ମୋ ଉପରେ ଏ ବୋହୁ ଭଲ ହୋଟେଲ୍ରୁ ଭଲ ରେଷଟୁରାଣ୍ଟରୁ ଖାଇବାଟେ ମଗେଇଥିଲେ ଆମପାଇଁ ତ ଆମେ ଖାଇ ବହୁତ ଖୁସି ହେଲୁ ତ ସେଇଭଳି ଖାଇବା ସବୁ କିଛି ଭଲ ଓ ସ୍ୱାଦିଷ୍ଟ ମଧ୍ୟ ହେଇଥିବା ଦରକାର ଦୟାକରି ଆପଣ ଭଲ ଖାଇବା ଦିଅନ୍ତୁ ଆମ ପରିବାର ଲୋକ ଖାଇ ଯେମିତି ଖୁସି ହେଇଯିବେ ମୋ ଉପରେ ନ ରାଗି ଖୁସି ହେଇଯିବେ